ଆମ ଅଞ୍ଚଳରେ ଡାକ୍ତରଖାନା ଘରୋଇ ଡାକ୍ତରଖାନା ଆମ ଅଞ୍ଚଳରେ ଅଛି ହେଲେ ଆମର ଦୁଇରୁ ତିନିଜଣ ଗଲେ ରୋଗୀ ସୁବିଧା ନାହିଁ ରହିବାକୁ କାହିଁକି କାହିଁକି ନା ଆମର ଦୁଇ ତିନିଟା ଦୁଇଟା ରୁମ୍ ଅଛି ସେଇଠି ରୋଗୀ ଯିବାପାଇଁ ଯଦି ତିନିଜଣ ରୋଗୀ ଗଲେ ସେଇଠି ଆମର ରହିବା ପାଇଁ ସୁବିଧା ନାହିଁ ଆଉ ଦେହ ପା ଅସୁସ୍ଥ ବେଳେ ଆମକୁ ଡକ୍ଟର ମାନେ ଡାକ୍ତର ନ ଦେଖିକି ମଧ୍ୟ ମେଡ଼ିସିନ ଦେଇ ଦେଉଛନ୍ତି ଆମକୁ ମେଡ଼ିସିନ ଦେଲେ କି ଔଷଧ ଦେଲେ ମଧ୍ୟ ଆମକୁ ଔଷଧ ସୁବିଧା ନାହିଁ କାହିଁକି ଔଷଧ ଆଣିବା ପାଇଁ ତିନି କିଲୋମିଟର ରାସ୍ତା ଯିବାକୁ ହିଁ ଆମକୁ ପଡ଼ିବ ଆମର ଏମିତି ସବୁ ଅସୁବିଧା ହେଉଛି ଯା ଦ୍ୱାରା ବ୍ଲଡ଼୍ ଟେଷ୍ଟ କରିବା ପାଇଁ ସୁବିଧା ନାହିଁ ବ୍ଲଡ଼୍ ପ୍ରେସର୍ ମାପିବା ପାଇଁ ସୁବିଧା ନାହିଁ ସେଥିଲାଗି ଆମର ରହିବା ପାଇଁ ବି ସୁବିଧା ନାହିଁ ସେଥିଲାଗି ଆମେ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇପାରୁଛୁ